ଆମ ଅଞ୍ଚଳରେ ପାଣିପାଗ କୀଟପତଙ୍ଗ ଏବଂ ଆପଣ ମାନେ ମାନେ ଫସଲକୁ ପ୍ରଭାବିତ ବହୁତ ବିଭିନ୍ନ କାରଣ ଦ୍ୱାରା ହୋଇଥାଏ ଯଦି ଆମର ପ୍ରାକୃତିକ ବିପର୍ଯ୍ୟୟ ହେବ ତ ସେଥିପାଇଁ ଆମେ ଆମେ ବି ଆଉ କଣ କରିପାରିବୁ ସେଥିପାଇଁ ପରିଚାଳନ ଯୋଗ୍ୟ ଭଳି ମୁଁ ଗ୍ରହଣ କରିବି ନା ଏତେ କଷ୍ଟ ନା ଏତେ ସହଜ ଯେତେ ଯାହା ହେଲେବି ଆମକୁ ଯଦି ପ୍ରାକୃତିକ ବିପର୍ଯ୍ୟୟ ହେବ ତ ଆମକୁ ସେଇ ଟାଇପ୍ ର ନା ଓ କରିବାକୁ ଆମକୁ ପରିଚାଳନା ଯୋଗ୍ୟ ଭାବେ ଗ୍ରହଣ କରିବାକୁ ପଡ଼ିବ ଯେତେଯାହା ହେଲେ ବି କୀଟପତଙ୍ଗ ଲାଗିଲେ ହଁ ସହଜ ତାକୁ ଆମେ କୀଟନାଶକ ଔଷଧ ଦେଇ ତାକୁ କୀଟ କୀଟ ଠାରୁ ଦୂରେଇ ଦୂର କରିପାରିବୁ ପାଣିପାଗର କିଛି ଅସୁବିଧା ହେଲେ ହଁ ପାଣିର ବି ଯଦି କିଛି ଅସୁବିଧା ହୁଏ ତାହେଲେ ଆମେ ତାକୁ କେନାଲ୍ ଦ୍ୱାରା ହଉ ଅଲଗା କିଛି ବି ଉପାୟରେ ଆମେ ଏ ଚାଷରେ ଯେ ପାଣି ହେଉ ଦେଇପାରିବୁ କିନ୍ତୁ କିନ୍ତୁ ପାଣିପାଗର ଅସୁବିଧା ହେଲେ ସେଥିପାଇଁ କିଛି କରିପାରିବୁ ନି କାରଣ ହଁ ସେଇଟା ତ ଆମ ହାତରେ ବି ନାହିଁ ନା ସେଥିପାଇଁ ଆମେ ସେଥିପାଇଁ କିଛି କରିପାରିବୁ ନି ଆଉ ଫସଲ ଯଦିଓ ଅଲଗା କିଛି କାରଣ ଯୋଗୁଁ ହେଉଛି ତାହେଲେ ତ ବହୁତ କଷ୍ଟକର ହେବ ଆମ ପାଇଁ